ଗୋଟିଏ ଚିତ୍ର ଆଙ୍କିବାକୁ ହେଲେ ଗୁଗୁଲ୍ କିମ୍ବା ଅନଲାଇନ୍ ମାଧ୍ୟମରେ ପ୍ରଥମେ ଦେଖିବାକୁ ପଡ଼ିଥାଏ ଏହା ଦେଖିବା ଦ୍ୱାରା ତାହା ଜାଣିଥାଉ କେଉଁ ପ୍ରକାର ଚିତ୍ର କାଟିବାକୁ ହେବ ଏହା କାଟିବା ଦ୍ୱାରା ସେହି ଚିତ୍ରଟା ପସନ୍ଦ ହେବ ଏବଂ ପ୍ରତି ଛାତ୍ରଛାତ୍ରୀମାନଙ୍କୁ ଅନୁମୋଦ କରିବ ଅନ୍ଲାଇନ୍ କିମ୍ବା ଅଫ୍ଲାଇନ୍ ମାଧ୍ୟମରେ ଚିତ୍ର କାଟିବାକୁ ହେଲେ ପ୍ରଥମେ ଅନ୍ଲାଇନ୍ ମାଧ୍ୟମରେ ଦେଖିବା କିମ୍ବା କେଉଁ ଚିତ୍ର କାଟିବା ତା ସମ୍ବନ୍ଧରେ ଆମେ ଜାଣିବା ଉଚିତ ଏହା ଜାଣିବା ଦ୍ୱାରା ସେ ଚିତ୍ରକୁ ଆଙ୍କି ଥାଉ ଏବଂ ଆଙ୍କିବା ଦ୍ୱାରା ଏହା ଶ୍ରୁତି ସ୍ମରଣୀୟ ରହି ରହିଥାଏ ଏବଂ ଏହିପରି ଭାବରେ ଚିତ୍ରଗୁଡ଼ିକ ତିଆରି ହୋଇଥାଏ ଇତ୍ୟାଦି ହେବା ଦ୍ୱାରା ସେ ଚିତ୍ରଟି କିପରି ଅଛି ତା ଲୋକମାନେ ଜାଣିଥାନ୍ତି ଏବଂ ନିଜେ ମଧ୍ୟ ଜାଣିବାକୁ ପଡ଼ିଥାଏ ଏହା ଜାଣିବା ଦ୍ୱାରା ସେମାନେ ସେ ଚିତ୍ରର କିଛି ମହତ୍ତ୍ୱ ବୁଝିଥାନ୍ତି ଏବଂ ଏହି ଚିତ୍ର କାଟିବାକୁ ହେଲେ ଅନେକ ସମୟ ମଧ୍ୟ ଲାଗିଥାଏ ଏବଂ ଏହି ଚିତ୍ରରେ ଅନେକ ପ୍ରକାର ରଙ୍ଗ କି ପ୍ରକାର ଅଛି ସବୁ ଜାଣିବାକୁ ପଡ଼ିଥାଏ